ମୁଁ କୌଣସି ୟୁ ଏଫ୍ ଓ ଏବଂ ଟିଭିରେ ଦେଖିଛି ଏଲିଏନ୍ସ ଏଲିଏନ୍ସ ମାନେ ମଙ୍ଗଳଗ୍ରରେ ରହନ୍ତି ସେଇଠି ସମସ୍ତେ କିଏ କିଏ ଯାଆନ୍ତି ଯାଇକି ସେଇଠି କଙ୍କାଳ ଦେଖିକି ସେମାନେ କହନ୍ତି ଯେ ସେଇଠି ଏଲିଏନ୍ସ ଅଛନ୍ତି ବୋଲି କିନ୍ତୁ ଆମେ ଆମେ ଦେଖିନାହୁଁ ଟିଭିରେ ଦେଖିକି କହୁଛୁ ସେଇଠି ସମସ୍ତେ ପାଣିରେ ବା କଙ୍କାଳ ଦେଖିକି ସମସ୍ତେ କୁହନ୍ତି ଯେ ସେଇଠି ଏଲିଏନ୍ସ ଅଛନ୍ତି ସମସ୍ତେ ଏଲିଏନ୍ସ ମଙ୍ଗଳ ଗ୍ରହରେ ରହନ୍ତି ଏଲିଏନ୍ସ ମାନେ ଦେଖିବାକୁ ବହୁତ ଖତରନାକ ହୋଇଥାନ୍ତି ଏଲିଏନ୍ସ ଦେଖିକି ସମସ୍ତେ ଭୟଭୀତ ହେଇଯାଆନ୍ତି ଆଉ ଆମ ଦେଶରେ ଆସିଛି ବୋଲି କିଏ କିଏ କହିଥିଲେ କିନ୍ତୁ ସେଇଟା ଆସିନାହିଁ ସେ ସେଇଠି ସମସ୍ତେ କଙ୍କାଳମାନେ ଦେଖିକି ସମସ୍ତେ କହୁଛନ୍ତି କହୁଥିଲେ ଯେ ସେଇଠି ଏଲିଏନ୍ସ ଅଛନ୍ତି ବୋଲି କିନ୍ତୁ ସେଇଠି ଅନୁମାନ ରେ ନାହାନ୍ତି ଆମେମାନେ ସମସ୍ତେ ଟିଭିରେ ଏବଂ ୟୁଏଫ୍ଓରେ ଦେଖିପାରୁଛୁ ଆଉ ଆମେମାନେ ବିଶ୍ୱାସ କରିପାରୁନା ନାହୁଁ ଯେ ସେଇଠି ଏଲିଏନ୍ସ ଅଛି କି ନାହାନ୍ତି ସମସ୍ତ ବୈଜ୍ଞାନିକମାନେ ମଧ୍ୟ ପ୍ରମାଣ କରିଛନ୍ତି ଯେ ସେଇଠି କଙ୍କାଳ ମାନେ ଦେଖିକି ସମସ୍ତେ କହୁଛନ୍ତି ଯେ ବୈଜ୍ଞାନିକ କହୁଛନ୍ତି ଯେ ସେଇଠି ଏଲିଏନ୍ସ ଅଛନ୍ତି ଆଉ ଆମେମାନେ ଟିଭିରେ ଦେଖୁଛନ୍ତି ଦେଖୁଛୁ ଯେ ସେଇଠି ଏଲିଏନ୍ସ ଅଛନ୍ତି ବୋଲି